ହଁ ଭାଇ କରେ ହଁ ଭଲ କହ ତୋ ଦୋକାନ ଫୋକାନ କେମିତି ଚାଲିଛି କହ ନାଇଁରେ ଭାଇ ଆଉ ମୋର ଯୋଉ ମୋର ଯୋଉ ପଡ଼ୋଶୀ ଦୋକାନ ସେ ପଡ଼ୋଶୀ ଦୋକାନ ବହୁତ କରୁଛନ୍ତିରେ ଭାଇ ଆଜିକାଲି ଆଉ ମସା ମାଛି ଦେଖୁଛୁ ତ ବର୍ଷାପାଗ ଆସିଲାଣି ଡେଙ୍ଗୁ ମ୍ୟାଲେରିଆ କ'ଣ ହେବ ଯେତେ କହିଲେ ବି ସେ ସଫା କରୁନି ସେଇଟା ତ

ହଉ ସେଇଟା ତ ସେଇଟା ତ ପାଖ ଦୋକାନ କେତେ କହିବୁ ଏକା ହଁ ସେଇଟା ତ କହୁଛି ପାଖ ଦୋକାନକୁ ସେ ଅଳିଆ ଆବର୍ଜନା କିଛି ସଫା କରୁନି ସେଇଟା ମୋ ଦୋକାନରେ ମାଡ଼ି ଆସୁଛନ୍ତି ମସା ମାଛି ଆଉ ତ ପାଖ ଦୋକାନ କେମିତି କ'ଣ ଚାଲିଛି ହଁ ହଁ ହଁ ଦୋକାନ ପାଖ କିି ସେଇଟା ତ ହଁ ସେଇ ଡାକ୍ତର ନହେଲେ ନବରଙ୍ଗପୁରର ଇଜ୍ଜତ କ'ଣ ଥିବ ସେଇଟା ତ ତୋ ପାଖ ଦୋକାନକୁ କହ ଆଉ ସଫା ସୁତୁରା ଟିକେ ରଖନ୍ତୁ ଆଉ

ହଁ ସେଇଟା ତ କହିବା ଯେ ତୁ ପାଖ ଦୋକାନ କେମିତି ହଁ ହଁ ମୋର ମୁଁ କରୁଛି ମୋ ସାଇଡ୍ ପାଖ ଦୋକାନମାନଙ୍କୁ ହଁ

ହଁ ହଁ

ହଁ ହଉ ରଖୁଛି